ଆମ ବ୍ୟତୀତ ଆମ ପରିବାରରେ ବାପା ମାଆ ଆଉ ଜେଜେ ମାଆ ଜେଜେ ବାପା ବେଶୀ ପରିବା ଲଗାଇବାକୁ ଭାରି ବହୁତ ଭଲ ପାଇଥାନ୍ତି ଏବଂ ଭାଇ ଭଉଣୀମାନେ ବି ଥାଆନ୍ତି ଫୁଲ ଗଛ ଯେମିତିକି ଝିଅମାନେ ଭଉଣୀମାନେ ଆମର ଫୁଲ ଗଛ ଲଗେଇବାକୁ ଭାରି ଭଲ ପାଇଥାନ୍ତି ଯେମିତିକି ଆମ ଜେଜେ ମାଆ ଜେଜେ ବାପା ପାଇଥାନ୍ତି ବାଡ଼ିରେ ବଗିଚାରେ ପନିପରିବା ଚାଷ କରିବାକୁ ଭଲ ପାଇଥାନ୍ତି ସେମିତି ସମସ୍ତ ସଦସ୍ୟ ପରିବାରରେ ସବୁ ପ୍ରକାରର ଫୁଲ ଫଳ ପନିପରିବା ଲଗାଇବାକୁ ସମସ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ଜେଜେ ମାଆ ଜେଜେବାପା ତାଙ୍କର ପନିପରିବା ବାଡ଼ି ବଗିଚାରେ ତାଙ୍କୁ ଲଗାଇବାକୁ ବହୁତ ଭଲ ଭଲ ଲାଗେ ଏବଂ ସମସ୍ତ ପରିବାରରେ ସମସ୍ତେ ଆଗ୍ରହୀ ହେଇଥାନ୍ତି ସବୁ ପ୍ରକାର ଚାଷବାସ କରିବା ପାଇଁ